ଆମ ଅଞ୍ଚଳରେ ଆଇନଗତ ସମସ୍ୟା ଗୁଡ଼ିକ ହେଲା ଜମି ଜମି ବିଷୟ ରେ ଭାଇ ଭାଇ ଭିତରେ ବି ଜମି ଜମା ଭିତରେ ଗଣ୍ଡଗୋଳ ହୁଏ ତାକୁ ଆମେ ପୋଲିସ ଦ୍ୱାରା କି ସେମିତି କାହା ଦ୍ୱାରା ସମାଧାନ ତାକୁ କରାହୁଏ ସମ୍ପତି ବିଭାଜନ ଭାଇ ଭାଇ ଭିତରେ ବି ଗଣ୍ଡଗୋଳ ହୋଇକି ସମ୍ପତି ବିଭାଜନର ତାକୁ ସମାଧାନ ହୋଇପାରେ ଏ ସ୍ୱାମୀ ସ୍ତ୍ରୀ ଭିତରେ କଳିକଜିଆ ଲାଗିକି ଛାଡ଼ପତ୍ରର ଛାଡ଼ପତ୍ର ହୋଇପାରେ ସେମିତି ଆମ ଅଞ୍ଚଳରେ ଏ ଗୁଡ଼ାକ ହେଉଛି ଆଇନଗତ ସମସ୍ୟା